ହଁ ଭାଇ ହଁ ବସନ୍ତୁ ଦେଖନ୍ତୁ ହଁ ଠିକ ଅଛି ଭାଇ ପୁଅ ପିଲା କି ଝିଅ ପିଲା ହଁ କେତେ ବର୍ଷ ହବ ହଁ କେଉଁ କଲର ର ଦେବି ଭାଇ

ରେଟ ବିଷୟରେ ତ ଠିକ ଅଛି ଭାଇ ବହୁତ ଗ୍ରାହକ ତ ଆସୁଛନ୍ତି ନାଇଁ ନାଇଁ ନାଇଁ ଆପଣ ଆପଣ ଆଗ ଡ୍ରେସ ଚଏସ କରନ୍ତୁ କେଉଁ ଡ୍ରେସ କେତେ ରେଟ ସେଟା ପରେ କଥା ହେବା ହଁ ଆଠଶହ ଆଠଶହ ପଡ଼ିବ ଭାଇ ଭାଇ ନାଇଁ ନାଇଁ ବଡ଼ ବଡ଼ ଦୋକାନ୍ ମାନେ ବଡ଼ ବଡ଼ ସପିଙ୍ଗ ମଲ୍ ମାନେ ଯେହେତୁ ଡ଼ିସ୍କାଉଣ୍ଟ ଦେଇପାରିବେ ଆଜ୍ଞା ଆମର ତ ଛୋଟିଆ ଦୋକାନ ଆମର ସେ ଅନୁସାରେ ଡ଼ିସ୍କାଉଣ୍ଟ କରିବୁ ଆଉ ହଁ ହଁ ହଁ ଡିସ୍କାଉଣ୍ଟ ତ ହେବ ଆପଣ ଆଗ ଡ୍ରେସ ଚଏସ କରନ୍ତୁ ତା ପରେ ଦେଖିବା ହଁ ହଁ ସେଟା ଆଠଶହ ଟଙ୍କା ହଁ କାଟିକରି ଭାଇ ଆସିବ ଚାଳିଶ ପଚାଶ ଟଙ୍କା ଡିସ୍କାଉଣ୍ଟ ଆସିବ ହଁ ଚାଳିଶ ପଚାଶ ଟଙ୍କା ଆସିବ ଠିକ ଅଛି ଠିକ ଅଛି କରିଦେବା ଆମର ତ ସବୁ ଭଲ ଜିନିଷ ଭାଇ କପଡ଼ା ଦେଖ ଡିଜାଇନ ଦେଖ ସିଲାଇ ଦେଖ

ବର୍ତ୍ତମାନ ସୁଦ୍ଧା ତ କୌଣସି କମ୍ପ୍ଲେନ ଆସି ନାହିଁ କୌଣସି କମ୍ପ୍ଲେନ ଆସି ନାହିଁ ବର୍ତ୍ତମାନ ସୁଦ୍ଧା ହେଉ ଠିକ ଅଛି ଆଜ୍ଞା ଆଜ୍ଞା ହଁ ହଁ କାଲିକୁ ଆସିବ ତ ହଁ ମୁଁ ମୁଁ ମୁଁ ପ୍ୟାକିଙ୍ଗ କରିକି ରଖିଦେଉଛି ଆପଣ କାଲି ଯେତେବେଳେ ଆସିଲେ ନେଇ ପାରିବେ ହଁ ସକାଳ ଆଠ ଟାରେ ଦୋକାନ ଖୋଲୁଛୁ ଠିକ ଅଛି ଆସନ୍ତୁ